ଆମ ଅଞ୍ଚଳରେ ସାଧାରଣତଃ ବିଭିନ୍ନ ପ୍ରକାରର ପର୍ବକୁ ସାଂସ୍କୃତିକ ପର୍ବ ଭାବରେ ପାଳନ କରାଯାଏ ସାମାଜିକ ଜୀବନର ପରମ୍ପରା ଆଦର୍ଶ ଓ ରୀତିନୀତିକୁ ଆମେ ସାଂସ୍କୃତିକ ବୋଲି କହିଥାଉ ଯେଉଁ ଜାତିର ଆଦର୍ଶ ଚିନ୍ତାଧାରା ଜ୍ଞାନ ସଜ ସଜନୀ ଶକ୍ତି ଓ ଆମ ବିଶ୍ୱାସ ଯେତେ ବିଶ୍ୱସ୍ତ ସେ ଜାତିର ସଂସ୍କୃତି ସେତେ ଉନ୍ନତ ସାଂସ୍କୃତିକ ଶବ୍ଦର ଇଂରାଜୀ ପ୍ରତିଶବ୍ଦ ହେଉଛି କଲଚର୍ ଏହାର ଅର୍ଥ କୃଷି ବା ସଂସାର ମଣିଷର ଦୈନଦିନ ଜୀବନରେ ସାଂସ୍କୃତିକ ଗଭୀର ଭାବରେ ଜଡ଼ିତ ସାମୁହିକ ଜୀବନର ନୈତିକତା ଆଦର୍ଶ ଆଚାର ବିଚାର ଦେବାଦେବୀ ଯାନିଯାତ୍ରା ପର୍ବପର୍ବାଣି ସ୍ଥାପତ୍ୟ ଖାଦ୍ୟ ପଦାର୍ଥ ବେଶ ପୋଷାକ ଇତ୍ୟାଦି ଆମ ସାଂସ୍କୃତିକ ପରିଚୟ ଏହାର ଉତ୍ତରାଧିକାରୀ ସତ୍ଵରେ ଏହା ସମୟରୁ ସମୟକୁ ପରମ୍ପରାରୁ ପରମ୍ପରାକୁ ପୁରରୁ ପୁରକୁ ପୁରୁଷକୁ ହୋଇ ଗତିଶୀଳ ହୋଇଥାଏ ଆମ ଅଞ୍ଚଳରେ ସାଂସ୍କୃତିକ ଭାବରେ ପାଳନ କରା ଯାଉଥିବା ପର୍ବ ହେଉଛି ରଜପର୍ବ ରଜପର୍ବକୁ ଆମେ ସାଂସ୍କୃତିକ ଭାବରେ ପାଳନ କରିଥାଉ ରଜପର୍ବକୁ ଆମେ ବହୁତ ଧୁମ୍ଧାମ୍ରେ ପାଳନ କରିଥାଉ ଓଡ଼ିଶାର ପର୍ବପର୍ବାଣି ମାନଙ୍କ ମଧ୍ୟରେ ରଜପର୍ବ ଏକ ମହାନ ପର୍ବ ଅଟେ ଏହା ଗ୍ରୀଷ୍ମ ପରେ ପରେ ପଡ଼େ ପ୍ରବଳ ଗରମରେ ଧରଣୀ ଅସହାୟ ହୋଇ ଉଠୁଥିବା ବେଳେ ରଜପର୍ବର ପଦାର୍ପଣ ଆମକୁ ବିମୋହିତ କରେ ଏହା ଜ୍ୟେଷ୍ଠ ମାସର

ଏହା ଜ୍ୟେଷ୍ଠ ମାସର ଶେଷରେ ପଡ଼େ ଏହି ଏହେ ରଜ ରଜରେ ବିଭିନ୍ନ ପ୍ରକାରର ପୋଡ଼ପିଠା ତିଆରି ହୁଏ ଦୋଳି ଖେଳା ହୁଏ ରଜପର୍ବ ସାଧାରଣତ ଜ୍ୟେଷ୍ଠ ମାସରେ ପାଳିତ ହୋଇଥାଏ ଏହା ତିନିଦିନ ଧରି ପାଳିତ ହୁଏ ଜ୍ୟେଷ୍ଠ ମାସର ଶେଷଦିନ ପହିଲି ରଜ ଆଷାଢ଼ ମାସର ପ୍ରଥମ ଦିନଟି ରଜ ସଂକ୍ରାନ୍ତି ଏବଂ ତା ପରଦିନଟି ଶେଷ ରଜ ବା ଭୂମି ଦହନ ନାମରେ ପରିଚିତ ପ୍ରଥମ ରଜର ପୂର୍ବଦିନକୁ ସଜବାଜ କୁହାଯାଏ ଏହି ପର୍ବରେ କୃଷକମାନେ ତିନିଦିନ ଧରି ବିଶ୍ରାମ ନେବା ସହିତ କୁମାରୀ କନ୍ୟା ଓ ନବ ବିବାହିତା ବୋହୂମାନେ ନବବସ୍ତ୍ର ପରିଧାନ ପୂର୍ବକ ଖୁସି ଆନନ୍ଦରେ ପାଳିତ କରନ୍ତି ସେମାନଙ୍କ ବେଶ ପୋଷା ଓ ଭାବ ଭଙ୍ଗୀରେ ପୂରା ପରିବାର ନାଚି ଉଠେ ମକର ପର୍ବ ଆଉ ଗୋଟିଏ ସାଂସ୍କୃତିକ ପର୍ବ ଏହା ଆମ ଭାରତବର୍ଷରେ ବାରମାସରେ ତେର ବାରଟି ସଂକ୍ରାନ୍ତି ପାଳନ କରାଯାଏ ସେଥି ମଧ୍ୟରୁ ମକର ସଂକ୍ରାନ୍ତି ଅନ୍ୟତମ ମାଘ ମାସର ପ୍ରଥମ ଦିନଟି ସାରା ଭାରତବର୍ଷରେ ମକର ସଂକ୍ରାନ୍ତି ରୂପେ ପାଳନ କରାଯାଏ ଏହି ଦିନ ସୂର୍ଯ୍ୟ ଧନୁ ରାଶିରୁ ବାହାରି ମକର ରାଶିରେ ପ୍ରବେଶ କରନ୍ତି ଏହି ଦିନକୁ ମକର ସଂକ୍ରାନ୍ତି କୁହାଯାଏ ଏହି ପରି ଆମ ଅଞ୍ଚଳରେ ବାରିପଦାରେ ମା ଅମ୍ବିକା ମନ୍ଦିର ରହି ଅଛି